ଆମ ଅଞ୍ଚଳର ଭୁବନ ଗ୍ରାମରେ ଏକ ସରକାରୀ ଡାକ୍ତରଖାନା ଅନୁଷ୍ଠିତ ହୋଇଅଛି ଯାହାଦ୍ଵାରା ଲୋକମାନେ ଚିକିତ୍ସା କରିବାରେ ସୁଯୋଗ ଲାଭ କରୁଛନ୍ତି କିନ୍ତୁ ଏଠାରେ ଲୋକମାନଙ୍କର ସଂଖ୍ୟା ଅନୁଯାୟୀ ଡାକ୍ତରମାନଙ୍କର ସଂଖ୍ୟା ଖୁବ ପରିମାଣରେ କମ୍ ଦେଖିବାରେ ମିଳିଛି ଏଠାରେ ଲୋକମାନେ ଅସ୍ତ୍ରୋପଚାର କରୁଛନ୍ତି ସତ କିନ୍ତୁ ଉପଯୁକ୍ତର ଉପଯୁକ୍ତ ଉପକରଣ ନଥିବାରୁ ବଡ଼ ବଡ଼ ବଡ଼ ଅସ୍ତ୍ରୋପଚାର କରିପାରୁନାହାନ୍ତି ଯାହାଫଳରେ ତାଙ୍କୁ ସହରାଞ୍ଚଳକୁ ଯିବାକୁ ପଡ଼ୁଛି ସହରାଞ୍ଚଳରେ ବହୁତ ଡାକ୍ତର ଏବଂ ଡାକ୍ତର ଡାକ୍ତରଖାନାର ବହୁତ ସୁବିଧା ଥିବାରୁ ଲୋକମାନେ ଗ୍ରାମାଞ୍ଚଳ ଛାଡ଼ି ସହରାଞ୍ଚଳ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଯାହାଫଳରେ ଏଠି ଡାକ୍ତରଙ୍କର ଅନୁପସ୍ଥିତ କମ୍ ଥିବାରୁ ସେଇଠି ଯିବାପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି ଏୟା ପାଇଁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଲୋକମାନେ ଭାବୁଛନ୍ତି କି ଶୀଘ୍ର ଭଲ ହୋଇଯିବେ କାରଣ ସେଠାରେ ବି ଔଷଧର ବି ବହୁତ ଆବଶ୍ୟକତା ଅଛି ଏବଂ ବହୁ କମ୍ ଟାଇମ୍ ରେ ମଧ୍ୟ ଲୋକମାନେ ସୁସ୍ଥ ହୋଇପାରୁଛନ୍ତି ତେଣୁ କରିକି ସରକାରଙ୍କର ଉପଯୁକ୍ତ ପଦକ୍ଷେପ ଅଧିକ କିଛି ପଦକ୍ଷେପ ନେଲେ ଆମେ ଗ୍ରାମାଞ୍ଚଳବାସୀ ଉପକୃତ ହେବେ